ଆମ ଅଞ୍ଚଳରେ ଲୋକମାନେ ସମ୍ମୁଖୀନ ହେଉଥିବା ସବୁଠାରୁ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହେଲା ଜ୍ୱର ମୁଣ୍ଡବିନ୍ଧା ଝାଡ଼ାବାନ୍ତି ସିଜନ୍ ଚେଞ୍ଜ ହେବା ଦ୍ଵାରା ବହୁତ ଜୋରରେ ଜ୍ୱର ହୁଏ ସିଜନ୍ ଚେଞ୍ଜ ହେବା ଦ୍ଵାରା ବହୁତ ବର୍ଷା ଟିକେ ହୋଇଗଲେ ମଶା ମାଛି ଦ୍ଵାରା ମ୍ୟାଲେରିଆ ମଧ୍ୟ ହୁଏ ଆମ୍ବ ଏହି ଖରା ଦିନରେ ଆମର ପେଟ ଗରମ ହୋଇ ଆମ୍ବ ଇଏ ଖାଇକି ମଧ୍ୟ ଝାଡ଼ା ବାନ୍ତି ହୁଏ ଅତ୍ୟଧିକ ଝାଡ଼ା ବାନ୍ତି ହେବା ଦ୍ଵାରା ଆମର ସ୍ୱାସ୍ଥ୍ୟ କେନ୍ଦ୍ର ନହେଲେ ମଧ୍ୟ ଆମକୁ ବଡ଼ ମେଡ଼ିକାଲକୁ ସ୍ଥାନାସ୍ତରିତ କରାଯାଏ